ଓଡ଼ିଶାରେ କୃଷିକ୍ଷେତ୍ରରେ ଚାଷୀମାନେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି

କେତେବେଳେ ଠିକ୍ ସମୟରେ ବର୍ଷା ହେଉନାହିଁ କେତେବେଳେ ମରୁଡ଼ି ହେଉଛି କେବେ କୀଟନାଶକ ଔଷଧ ବ୍ୟବହାର କରି ସେଥିରୁ ଲାଭବାନ ହେଇପାରୁନାହାନ୍ତି ବର୍ତ୍ତମାନ ସ୍ତରରେ ସମସ୍ତେ ରାସାୟନିକ ସାର ବ୍ୟବହାର କରୁଛନ୍ତି ପୂର୍ବକାଳରେ ଲୋକମାନେ ଜୈବିକ ସାର ଖତ ହେଉ କିମ୍ବା କମ୍ପୋ କମ୍ପୋଷ୍ଟ ହେଉ ସାର ବ୍ୟବହାର କରି ଏକ ସୁନ୍ଦର ଫସଲ ନିର୍ମାଣ କରୁଥିଲେ କିନ୍ତୁ ବର୍ତ୍ତମାନ ଲୋକ କୃଷିକୁ ନେଇକି ଯେତିକି ଚିନ୍ତିତ ରାସାୟନିକ ସାର ମଧ୍ୟ ବ୍ୟବହାର ସେତିକି କରୁଛନ୍ତି ସମସ୍ତେ ଭାବୁଛନ୍ତି ରାସାୟନିକ ସାର ବ୍ୟବହାର କଲେ ସେମାନେ ଅଧି ଭଲ ଫସଲ କରିବେ ଅଧିକ ଉତ୍ପାଦନ କରିପାରିବେ କିନ୍ତୁ ରାସାୟନିକ ସାର ବ୍ୟବହାର କଲେ ସେ ଶରୀର ପ୍ରତି ବହୁତ ଅସୁସ୍ଥକର ହୋଇଥାଏ ଏବଂ ରାସାୟନିକ ସାର ବହୁତ କ୍ଷତି ମଧ୍ୟ କରିଥାଏ କୀଟନାଷକ ଔଷଧ ବ୍ୟବହାର କରିବା ଦ୍ଵାରା ଫସଲରେ ବହୁତପ୍ରକାର ପରିବର୍ତ୍ତନ ଆସିଥାଏ କିନ୍ତୁ ସେଇଟା ଆମେ ଖାଇବା ଦ୍ଵାରା ଆମକୁ ବହୁତ ପ୍ରକାର ରୋଗ ହେଇଥାଏ ଆମେ ବହୁତ ରୋଗଗ୍ରସ୍ତ ହେଇଥାଉ ତେଣୁ ସମସ୍ତେ ରାସାୟନିକ ସାର ବ୍ୟବହାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ ବର୍ତ୍ତମାନ ସମସ୍ତେ ଟ୍ରାକ୍ଟର୍ ହେଉ କିମ୍ବା ଯେକୌଣସି ଯାନ୍ତ୍ରିକ ଯାନ ବ୍ୟବହାର କରୁଛନ୍ତି ପୂର୍ବକାଳରେ ଏ ଚାଷୀମାନେ ବଳଦ ଏବଂ ଲଙ୍ଗଳ ସହାଯ୍ୟରେ ହଳ କରୁଥିଲେ କିନ୍ତୁ ବର୍ତ୍ତମାନ ଓ ଲୋକମାନେ କେମିତି ଅଧିକ ଉତ୍ପାଦନ କରିବେ ସେଇଟା ଆପ ଆପଣେଇଛନ୍ତି କିନ୍ତୁ ନିଜ ସ୍ୱାସ୍ଥ୍ୟ ଶରୀର ଏ ଏବେ ଏ ଏଗୁଡ଼ାକ ବିଷୟରେ ଚିନ୍ତା କରୁନାହାନ୍ତି